ପଶୁ ମାନଙ୍କ ଚରିବା ପାଇଁ ଘାସ୍ ତ ଆମ୍ ଅଛି ସବୁଜ୍ ଘାସ୍ ଅଛି ପୁଆଲ୍ ବି ଅଛି ଆମର୍ ସବୁ ପୁଣା ଟାଣ ସବୁ ଅଛି ତା'ପରେ ଆମର୍ ଖରାପ୍ ପାଣି ତ ଆମେ କେବେ ଦଉନାଇ ଖରାପ୍ ପାଣି ଖାଇଲେ ତ ତାର୍ ଦିହ୍ ଅସୁସ୍ଥ ହେବା ଏକା ଯେ ଭଲ୍ ଭଲ୍ ଭଲ୍ ଜାଗା ଭଲ୍ ବନ୍ଦର୍ ପାଇଁ କି ଘର୍ ଆଉ ପ୍ଲାଷ୍ଟିକ୍ କେ କେନ୍ ମୟା ଦି କରି ନୂଆ ବନି କରି ଦଉଛୁଁ ଦଉଛୁଁ ତାର୍ ଦିହଁ ଖରାପ୍ ଆଉ ନେଇ ହେବା ଅସୁସ୍ଥ ବି ରହିବାର୍ ନାଇଁ ଏବେ ସବୁ ଫଲ୍ ନ ଅଛନ୍ ଘାସ ପଡ଼ିଆ ବି ଭଲ୍ ଅଛେ ଖରାପ୍ ନେଇ ନା ଭଲ୍ ଭଲ୍ ଘାସ୍ ମିଳୁଛେ ତା'ପରେ ଆମ୍ ସବୁ ଖାଦ୍ୟ ବି ଦଉଛୁଁ ସୁବିଦା ବି ଆମ୍ ପଶୁ ମାନ୍ଙ୍କେ ନେଇ ହେବା ଗାଈ କି ବଲଦ୍ ମାନ୍କେ ଆରୁ ଅସୁବିଧା ବି ନେଇ ବି ହୁଏ ଭଲ୍ ଖାନା ଖାଉଥିଲେ ତର୍ ଦିବି ଅସୁସ୍ଥ ନେଇ ହୁଏ